ମୁଁ ମୋର ଫ୍ରି ଟାଇମ୍ରେ ସବୁବେଳେ ଗେମ୍ ଖେଳିବାକୁ ହିଁ ପସନ୍ଦ କରେ ଯେତେବେଳେ ବି ଘରେ ଥାଏ ଯେମିତି କି ମୋତେ ଫ୍ରି ଫାୟାର୍ ଖେଳିବାକୁ ବହୁତ ଭଲ ଲାଗେ ଫ୍ରି ଫାୟାର୍ ଖେଳିବା ଦ୍ଵାରା କ'ଣ କି ନା ଆମେ ସାଙ୍ଗମାନେ ଯେତିକି ବି ଫେସବୁକରୁ ସବୁ ଫ୍ରେଣ୍ଡ ଅଛୁ ସେଇ ସାଙ୍ଗମାନେ ଆମେ ସବୁ ମିଶିକି ଗ୍ରୁପ ହେଇକି ଖେଳିପାରୁ ଆଉ ସେଇଠି ଖେଳିବାରେ ହିଁ ବହୁତ ମଜା ଲାଗେ ଆଉ ସେମିତି ଆମେ ଅଲଗା ପିଲାଙ୍କ ସହିତ ମଧ୍ୟ ଖେଳିପାରୁ ଯେଉଁମାନେ କି ଆମ ମାନେ ଆମ ଅଞ୍ଚଳର କିମ୍ବା ଆମ ଅଞ୍ଚଳ ନିକଟ ଅଞ୍ଚଳର ସେଇମାନ ପିଲାଙ୍କ ସାଙ୍ଗରେ ମଧ୍ୟ ଆମେ ଫ୍ରି ଫାୟାର୍ ଗେମ୍ ଖେଳି ପାରିଥାଉ ଫ୍ରି ଫାୟାର୍ ଗେମ୍ ଖେଳିଲା ବେଳେ ମାନେ ଆମକୁ ଯେମିତି ଲାଗେ କି ଆମେମାନେ ସେଇ ଜାଗାରେ ବି ଅଛୁ ବୋଲି ଆମେ ପୂରା ସେଇ ଜିନିଷକୁ ଇମାଜିନ୍ କରିକି ପୂରା ଖେଳିପାରୁ ଆଉ ସେଇ ଫ୍ରି ଫ୍ରି ଫାୟାର୍ ଗେମ୍ ଖେଳିବାଦ୍ଵାରା କ'ଣ କିନା ଆମକୁ ଗୋଟେ ସୁଟ୍ କରିବା କି କାହାକୁ ମାରିବା ଏଇସବୁ ଜିନିଷରେ ମଧ୍ୟ ଆମେ ସବୁ ଜାଣିପାରୁ କେମିତି ଖେଳ ଖେଳ ଖେଳି ବେଶିକ୍ ଦିନ ଖେଳିବା ସହିତ ଆମେ ସେଇ ଖେଳ ଉପରେ ବହୁତ ସାରା ନଲେଜ୍ ବି ହେଇଗଲାଣି ଆଉ ସେଇ ଗେମ୍ ଖେଳିବା ଦ୍ଵାରା ଆମେ ସବୁ ପାଖାପାଖି ଲୋକଙ୍କୁ ଅଞ୍ଚଳର ଲୋକଙ୍କୁ ମଧ୍ୟ ଜାଣିପାରୁଛୁ କାହିଁକି ନା ଆମେ ସେମାନଙ୍କ ସହିତ ଗେମ୍ ଖେଳୁଛୁ ଆଉ ଆମେ ସାଙ୍ଗମାନେ ମଧ୍ୟ ଆମ ସ୍କୁଲ ସାଙ୍ଗ ହେଲେ କଲେଜ ସାଙ୍ଗ ହେଲେ ସମସ୍ତଙ୍କ ସାଙ୍ଗରେ ଆମେ ମିଶିପାରୁଛୁ ସେଇ ଗେମ୍ ମାଧ୍ୟମରେ ସେଇ ଗେମ୍ ଖେଳିକି ମଧ୍ୟ ଆମେ ବହୁତ ସାରା ମେମୋରୀ କଲେକ୍ଟ କରୁଛୁ ଆଉ ସେମିତି କିଛି ବି ଗେମ୍ ବି ଅଛି ଯେମିତି କି ଲୁଡ଼ୁ ଗେମ୍ ଯେଉଁଟାକି ଆମେ ଅଫଲାଇନ୍ ଅନଲାଇନ୍ ସବୁଥିରେ ଖେଳିପାରୁଛୁ ଯେତେବେଳେ ଫୋନର ଡାଟା ନଥିବ କି କିଛି ନଥିବ ଆମେ ସେଇଟାକୁ ଅଫଲାଇନ୍ ମଧ୍ୟ ଖେଳିପାରୁଛୁ ଆମର ମନୋରଞ୍ଜନ ପାଇଁ ଆମେ ଲୁଡ଼ୁ ଯେତେବେଳେ ଖେଳୁ ତ ସେତେବେଳେ ବି ମଧ୍ୟ ବହୁତ ବହୁତ ମଜା ହୁଏ ଘରେ ଯଦି ବି ଲୁଡ଼ୁର ପଟା କି ଗୋଟି ଏସବୁ କିଛି ନାହିଁ ତ ଆମେ ତାକୁ ଫୋନରେ ଡାଉନଲୋଡ଼୍ କରିକି ମଧ୍ୟ ଖେଳିପାରୁଛୁ ଯେଉଁଟାକି ବହୁତ ସୁବିଧା ହେଉଛି ଆଉ ଆମେ ସାଙ୍ଗମାନେ ମଧ୍ୟ ଯେତେବେଳେ ଖେଳୁଛୁ ତ ବହୁତ ମଜା ଲାଗୁଛି ଆଉ ଫ୍ରି ଫାୟାର୍ ଲୁଡ଼ୁ ଏମିତି ବହୁତ ସାରା ଗେମ୍ ଅଛି ଯେଉଁଗୁଡ଼ା କି ଆମେ ଅଫଲାଇନ୍ ଆଉ ବୋଥ୍ ଅନଲାଇନ୍ ଅଫଲାଇନ୍ ବୋଥ୍ରେ ଖେଳିପାରୁଛୁ ଆଉ ଯେଉଁଟାକି ବହୁତ ସୁବିଧା ଦେଉଛି